ଗ୍ରାମରେ ସହରାଞ୍ଚଳ ଅପେକ୍ଷା ଶିକ୍ଷାଦାନ ପଦ୍ଧତି ସମ୍ପୂର୍ଣ୍ଣ ଅଲଗା ଥାଏ କାରଣ ଗାଁ'ର ଶାନ୍ତ ପରିବେଶ ଏବଂ ସହରର କୋଳାହଳ ପୂର୍ଣ୍ଣ ପରିବେଶ ଶିକ୍ଷାଦାନ ପାଇଁ ସମ୍ପୂର୍ଣ୍ଣ ଅଲଗା ଗ୍ରାମୀଣ ପରିବେଶଟି ପ୍ରାକୃତିକ ଥାଏ ଏବଂ ସହରାଞ୍ଚଳ ଶିକ୍ଷାଦାନ ପଦ୍ଧତିରେ ପ୍ରାୟତଃ ପ୍ରତ୍ୟେକ ସାମଗ୍ରୀ ସ୍ଥାନ ପାଇଥାଏ ଦୁଇଟିଯାକର ଭିତ୍ତି ଭୂମି ପ୍ରାୟତଃ ସମାନ ଅଧ୍ୟୟନ ସାମଗ୍ରୀ ତ ପ୍ରତ୍ୟେକ ବିଦ୍ୟାଳୟକୁ ସମାନ ଭାବରେ ଦିଆଯାଉଛି ତେଣୁ ସେଗୁଡ଼ିକର ସଦୁପଯୋଗ ହେବା ଆବଶ୍ୟକ କିନ୍ତୁ ସହରାଞ୍ଚଳରେ ଯେଉଁ ଇ ଲର୍ଣ୍ଣିଂ ଯାହାକୁ କି ଯେଉଁଟାକି କମ୍ପ୍ୟୁଟର ମାଧ୍ୟମରେ ଶିକ୍ଷା ଦିଆଯାଉଛି ଯାହାକି ଗ୍ରାମାଞ୍ଚଳରେ ନେଟୱାର୍କର ଅସୁବିଧା ବାରମ୍ବାର ବିଜୁଳି କାଟ ଯୋଗୁଁ ସମ୍ଭବ ହୋଇ ପାରୁନାହିଁ ଯାହାଦ୍ୱାରା ଗ୍ରାମାଞ୍ଚଳରେ ଥିବା ଛାତ୍ରଛାତ୍ରୀଙ୍କର ଶିକ୍ଷା ବାଧାପ୍ରାପ୍ତ ହେଉଛି ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏ ଦିଗରେ ଯତ୍ନବାନ ହେଲେ ପ୍ରତ୍ୟେକ ଛାତ୍ରଛାତ୍ରୀ ଉପକୃତ ହୋଇପାରନ୍ତେ ଏବଂ ଗ୍ରାମୀଣ ଏବଂ ସହରାଞ୍ଚଳରେ ଥିବା ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ପାର୍ଥକ୍ୟ ରୁହନ୍ତା ନାହିଁ ସମସ୍ତଙ୍କୁ ସମାନ ଶିକ୍ଷାଦାନ ପଦ୍ଧତି ଦିଆ ଯାଇପାରନ୍ତା ଏବଂ ସମସ୍ତେ ସଠିକ ଭାବରେ ଉପକୃତ ହୁଅନ୍ତେ